ମୁଁ କରିଛି ଏବଂ ସେଠାରେ ବ୍ୟାୟାମ କରିବା ଦ୍ଵାରା ଦେହ ମନ ଶରୀର ସମସ୍ତ ପ୍ରକାର ରୋଗ ଦୂର ହୋଇଥାଏ ଏବଂ ରକ୍ତ ସଞ୍ଚାଳନ ପାଇଁ ମଧ୍ୟ ସବୁ ସାହାଯ୍ୟ କରିଥାଏ ବ୍ୟାୟାମ ଦ୍ୱାରା ରୋଗ ଯଥା ସବୁ କିିଛି ଦୂରେଇ ଯାଇଥାଏ